ପଶୁପାଳନରେ ସାଧାରଣତଃ ଆମେ ଗାଈ ଛେଳି ମେଣ୍ଢା ଇତ୍ୟାଦି ପାଳନ କରୁ ସେମାନଙ୍କର ଅଲଗା ଅଲଗା ରହିବା ପାଇଁ ସ୍ଥାନ ଥାଏ ଗୁହାଳ ଗାଈ ଗୋରୁ ରହିବା ପାଇଁ ଗୁହାଳ ଛେଳି ମେଣ୍ଢା ରହିବା ପାଇଁ ବି ଗୁହାଳ ଆଉ କୁକୁଡ଼ା ପାଇଁ ଭାଡ଼ି ଥାଏ ଆଉ ସେମାନଙ୍କୁ ପାଳିବା ଦ୍ୱାରା ଆମର ଆର୍ଥିକ ଉପାର୍ଜନ ମଧ୍ୟ ଆମେ କରିପାରିଥାଉ ଗାଈ ପାଳନରେ ଗାଈ ଗୋବର ଗାଈ ଗୋବର ଦିଏ ଏବଂ ଗାଈ କ୍ଷୀର ଦିଏ ଯାହାକୁ ବିକି ଆମେ ଲାଭବାନ ହୋଇଥାଉ ଆଉ ଗୋରୁ ଗୋରୁ ଯିଏ ବଳଦ ବଳଦ ଆମ ଜମିରେ ହଳ କରେ ଆଉ ସେ ମଧ୍ୟ ତାହାର ଗୋବରରୁ ଖତ ସୃଷ୍ଟି ହୁଏ ଯେଉଁଟାକି ଆମେ ବିଲରେ ସାର ହିସାବରେ ପ୍ରୟୋଗ କରିପାରୁ କୁକୁଡ଼ା ଅଣ୍ଡା ଦିଏ ଏବଂ କୁକୁଡ଼ାଠାରୁ ମଧ୍ୟ ଆମେ ମାଂସ ପାଉ କୁକୁଡ଼ା ପରରେ ମଧ୍ୟ ବିଭିନ୍ନ ପ୍ରକାର ଜିନିଷ ତିଆରି ହୁଏ ସୌଖିନ ଜିନିଷ ଯେଉଁଟାକି ବଜାରରେ ବିକ୍ରି କରି ମଧ୍ୟ ଆମ ଆମେ ଲାଭବାନ ପାଇଥାଉ ମେଣ୍ଢା ମେଣ୍ଢା ଲୋମରୁ ପଶମ ତିଆରି ହୁଏ ପଶମ ବସ ପଶମ ଦ୍ୱାରା ସେଥିରୁ ଉଲ ତିଆରି କରାଯାଏ ପଶମ ବସ୍ତ୍ର ମଧ୍ୟ ତିଆରି କରାଯାଏ ଯେଉଁଟାକି ବାହା ଲୋକମାନଙ୍କର ଶୀତ ଦିନରେ ବହୁତ ଭଲ ଚାହିଦା ଥାଏ ତାକୁ ଆମେ ଏହିସବୁ ଜିନଷ ଆମେ ପାଳନ କରି ଆମେ ଲାଭବାନ ହୋଇପାରିବା